ଛାତ୍ରୀମାନେ ସ୍କୁଲରୁ ସିଧା ଟ୍ୟୁସନ୍ ଯିବାର କାରଣ ସ୍କୁଲରେ କେତେ ଜଣ ପିଲାମାନେ ଶିକ୍ଷା ହେଇପାରୁଥିବେ ବେଶୀ ଆଉ କେତେ ଜଣ ପିଲାମାନେ କମ୍ ଶିକ୍ଷା ପାରୁଥିବେ ଆଉ ସେଟା ପାଇଁ ଟ୍ୟୁସନ୍ରେ ଯାଇକି ସବୁ ଟ୍ୟୁସନ୍ ଟିଚର୍ ସାଙ୍ଗରେ କଥା ହେଇକିନା ସବୁ ବୁଝା ହେଇକିନା ଟ୍ୟୁସନ୍ ସାର୍କୁ ସବୁ ଡାଉଟ୍ କ୍ଲିୟର୍ କରନ୍ତି ଆଉ ଆଉ ପ୍ରାଇଭେଟ୍ ଶ୍ରେଣୀ ବିଷୟରେ ପ୍ରାଇଭେଟ୍ ସ୍କୁଲରେ କେମିତି ପଢ଼ାଯାଏ ସବୁ ପଇସା ସାଙ୍ଗରେ ସେମିତି ଗଭର୍ନମେଣ୍ଟ ସ୍କୁଲରେ ନଥାନ୍ତି ସେଇଟା ପାଇଁ ଗଭର୍ନମେଣ୍ଟ ସ୍କୁଲରେ ସେତେ ଭଲ ପାଠ ପଢ଼ାନଯାଏ ଓ ସେଟା ଷ୍ଟୁଡ଼େଣ୍ଟ ମାନେ ଟ୍ୟୁସନ୍ ଯାଆନ୍ତି ଆଉ କେମିତି ଟିଚର୍ ମାନେ କେତେ ଟିଚର୍ ମାନେ ଥାନ୍ତିି କି ସ୍କୁଲ ଟାଇମ୍ ସ୍କୁଲ ଟାଇମ୍ ହେଲେ ବି ଲେଟ୍ ଆସନ୍ତି ଷ୍ଟୁଡ଼େଣ୍ଟ ମାନଙ୍କର ଟାଇମ୍ ୱେଷ୍ଟ ଯାଆନ୍ତି ତା' ପାଇଁ ଷ୍ଟୁଡ଼େଣ୍ଟ ମାନେ ଶିକ୍ଷା ପ୍ରାପ୍ତ କରିନପାରନ୍ତି